ହଁ କାଜଲ କାଲି କି ଯିବା ବୁଲିବା ପାଇଁ ସୋରଡ଼ା ଘାଇ ଯିବା ବୋଲି ହଁ ଭଞ୍ଜନଗର ଘାଇ ପାର୍କ୍ ଅଛି ନା

ହଁ ସୋରଡ଼ାଟା ଖାଲି ଘାଇଟାନା ବୁଲିବା ପାଇଁ ବି ଏତେ କିଛି ଖାସ୍ ନାହିଁ ଖାଲି ଏମିତି ଖାଲି ଘାଇଟା ଅଛି ନା ତା'ପରେ ବହୁତ ଦୂର ହେଇଛି ହେଇଯିବ ଜଙ୍ଗଲ ଏରିଆ ପାଖ ହବ ଆଉ କିଏ କିଏ ଯିବେ ଘରୁ ଆମ ଘରୁ ମମି ମୁଁ ଆମେ ଦୁଇ ଜଣ ତ ଅଛୁ ଆଉ ଆମେ ଦୁଇ ଜଣ ହିଁ ଯିବୁ ମମି ମୁଁ ଆଉ ଆଉ ଭାଇ ଯଦି ଆସିଥିବ ଭାଇ ବି ଯିବ ଆଉ ସିଏ ସେଇ ସାଙ୍ଗ ଘରକୁ ଯାଇଛି ତ କାଲି ଆସିବ ନହେଲେ ଯିବା ତିନି ଜଣ ଯାକ ତମର ଚାରି ଜଣ ଯିବେ ହଁ ଅଟୋ କରିକି ଯିବେ କି ନା ବସ୍ରେ ଯିବା ନା କ'ଣ କେମିତି ଯିବା ଅଟୋରେ ଯିବା ହେରି ଏ ଆମ ଗାଁ ରୁ ଅଟୋ ହଁ ଆସିଲା ବେଳକୁ ସନ୍ଧ୍ୟା ହେଇଯିବ ଲେଟ୍ ବି ଯଦି ହବ ବୋଲେ ରହି ହବନି ନା ବସ୍ ମିଳିବନି ଆସିଲାବେଳୁ ରିଟର୍ନ୍ ଆସିଲା ବେଳେ ହଉ ବସ୍ରେ ଯିବା ହେରି ଏଇ ଅଟୋରେ ଯିବା ହେରି ଆଉ ଯିବା ଆସିବା ସୁବିଧା ହବ ଆଉ ହଁ ବୁଲିବା ପାଇଁ ଭଲ ଲାଗୁଛି ନା ମୁଁ ତ ଯାଇନି କେବେଠୁ ଯିବା ଆଉ ଆଉ ତମ ଝିଅ ଝିଅ ବି ଯିବ କହୁଛି ତେବେ ସେଇଠି କ'ଣ କିଣା କିଣି କରିବା ନା କ'ଣ ମିଳୁଥିବ କିଣା କିଣି କରିବା ପାଇଁ ହଁ ସେ ଗେଟ୍ ଗେଟ୍ ପାଖରେ ମିଳୁଥିଲା ନା ଖେଳନା ଜିନିଷ ଖାଇବା ଜିନିଷ ଗୁପ୍ଚୁପ୍ ସବୁ ଆଇସକ୍ରିମ୍ ପାର୍କ୍ ପାର୍କ୍ ଦେଇକି ହିଁ ଯିବା ନା ଘାଇକୁ ଫାଷ୍ଟ ପାର୍କ୍ଟା ପଡ଼ିବ ତା'ପରେ ଘାଇ ତା'ପରେ ବେଲେଶ୍ୱର ଯିବା ହେଲା ଏଇଠୁ ଏଇଠୁ ଗାଡ଼ି କରିକି ଯିବା ହେରି ଆଉ ଯିବା ଆସିବା ସୁବିଧା ରହିବ ଟ୍ରାଭେଲ୍ଟା ଆଉ ଆଉ ଆମ ଗାଁରୁ ଚାରି ଶହ ଟଙ୍କା ଚାରି ଶହ ପଚାଶ ନଉଛନ୍ତି ତମର ସେପଟୁ କେତେ ନେବେ ଆଉ ଗୋଟେ ଅଟୋରେ ହିଁ ଯିବା ନା ଏଇ ତମ ଗାଁକୁ ଆଉ ଟିକେ ଏଇ କେତେ ଦୁଇ ଶହ କି ଆଉ ଶହେ କି ଦୁଇ ଶହ ଅଧିକ ନେବେ ଆଉ ତମ ଗାଁକୁ ଯିବେ ତା'ପରେ ଆମ ଗାଁକୁ ଆସିବେ ସେଇଠି ଖେଳା ଖେଳି ବୁଲାବୁଲି ଦୋଳି ଖେଳିବା ବୁଲିବା ଆଉ ଯୋଉ ବାକି ସମୟଟା କ'ଣ କରିବା ବସିକି ପ୍ରବନ୍ଧ ଲେଖିବା ଯଦି ସମୟ ହବ ବୋଲି ପ୍ରବନ୍ଧ ଟିକେ ଲେଖିବା ବସିକି ମାନେ ସେଇ ଯେଉଁ ସମୟଟାକୁ ଯେମିତି ଉପଭୋଗ କଲେ ସେଇ ଜିନିଷଟାକୁ ସେଇଟା ଲେଖିବା ଆଉ ଭଲ ଲାଗିବ ନା ବାକି ସମୟଟା ଖାଲି ବୋର୍ ହବ ନା ବସିଲେ କ'ଣ କିଛି ଲେଖିବା ସେଇ ଦିନଟାମାନ ମାନେ ମାନେ ସ୍ମୃତି ରହିଲା ପରିକା